ଓଡ଼ିଆ ଭାଷାକୁ ଯଦି ଆମେ ଲକ୍ଷ୍ୟ ରଖିବା ଓଡ଼ିଶା ଓଡ଼ିଆର ଓଡ଼ିଶାର ଭାଷା ଯାହାକି ଓଡ଼ିଆ ଏହା ବହୁତ ପ୍ରାଚୀନ ଭାଷା ଏହାର ପ୍ରାଚୀନତା ବହୁ ପୂର୍ବରୁ ବହୁ ପୂର୍ବରୁ ଓଡ଼ିଶାରେ ରହୁଥିବା ଲୋକମାନେ ଓଡ଼ିଆ କହୁଛନ୍ତି ତ କଥା ହେଉଛି ଏହା ଇତିହାସରେ କେମିତି ଜଡ଼ିତ ଇତିହାସ ସହିତ ଏବଂ ବର୍ତ୍ତମାନରେ ବି ଓଡ଼ିଆ ଭାଷାର ପରିସ୍ଥିତି କ'ଣ ଓଡ଼ିଆ ଭାଷାର ପରିସ୍ଥିତି ବର୍ତ୍ତମାନ କଥା ମୁଁ ପ୍ରଥମେ କହିବାକୁ ଚାହିଁବି କାରଣ ଇତିହାସରେ ତ ଓଡ଼ିଆ ଭାଷାର ପରିସ୍ଥିତି ଗୋଟେ ଭଲ ସୁୁବର୍ଣ୍ଣ ଦିଗରେ ଥିଲା ସୁବର୍ଣ୍ଣ ସମୟ ସେ ସମୟରେ ଥିଲା ଏବେ ଆଉ ପୂର୍ବ ଭଳି ଲେଖା ନାହିଁ ଛାଡ଼ନ୍ତୁ ସେ ବିଷୟରେ ଆମେ ପରେ କଥା ହେବା ପ୍ରଥମେ ହେଉଛି ଓଡ଼ିଆ ଭାଷାର ବର୍ତ୍ତମାନ ପରିସ୍ଥିତି ଓଡ଼ିଆ ଭାଷାର ବର୍ତ୍ତମାନ ପରିସ୍ଥିତି ବହୁତ ସଙ୍ଗୀନ ବହୁତ ମାତ୍ରାରେ ସଙ୍ଗୀନ ଓଡ଼ିଆ ଭାଷାର ବର୍ତ୍ତମାନ ଯେଉଁ ପ୍ରକାର ପରିସ୍ଥିତି ଚାଲୁଅଛି ଓଡ଼ିଶାରେ ରହି ଲୋକମାନେ ଓଡ଼ିଆ କହୁନାହାନ୍ତି କହିଲେ ବି ଓଡ଼ିଆ ଭାଷା ସେଇ ଗୋଟେ କଥିତ ଭାଷା ପରି ରହିଯାଇଛି ବହୁ କିଛି ମାତ୍ରାରେ ଲୋକମାନେ ଓଡ଼ିଆ ଲେଖିବାକୁ ଆଉ ଭଲ ପାଉନାହାନ୍ତି କେମିତି ବା ଭଲ ପାଇବେ କାରଣ ଓଡ଼ିଆ ଭାଷା ସହିତ ଆମର ଟଚ୍ ବା ଆମର ସଂଯୋଗ ସେତିକି ଦୃଢ଼ ଆଉ ନାହିଁ ଆମେ ସେତିକି ଓଡ଼ିଆ ଭାଷା ସହିତ ଆଉ ଜଡ଼ିତ ହୋଇନାହାନ୍ତି ଲେଖୁଛନ୍ତି ଇଂଲିଶ୍ ପଢ଼ୁଛନ୍ତି ଇଂଲିଶ୍ କଥା କହୁଛନ୍ତି ଇଂଲିଶ୍ ଏଗ୍ଜାମ୍ରେ ଦରକାର ଇଂଲିଶ୍ ସବୁଥିରେ ଇଂଲିଶ୍ ଦରକାର ତ ଓଡ଼ିଆ ଜନ୍ମ ହେଇଛେ ତ କଥା ହେବା ପାଇଁ ସେମିତି ଗୋଟେ ମାଧ୍ୟମ ହୋଇକି ଓଡ଼ିଆ ରହିଯାଉଛି ଯେଉଁଟାକି କେବଳ ଗାଁ ଭିତରେ ସୀମିତ ବାହାର ଗାଁଠାରୁ ଟିକିଏ ଦୂରକୁ ପଳାଇଗଲା ପରେ ଓଡ଼ିଆ ଭାଷାର ପ୍ରାଦୁର୍ଭାବ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ କ୍ଷୟ ହୋଇ ହୋଇଯାଉଛି କଥିତ ଭାଷାକୁ ଯଦି ବି କିଏ ଆମେ ଲକ୍ଷ୍ୟ ରଖିବା ଓଡ଼ିଆରେ ବହୁତ ପ୍ରକାର କଥିତ ଭାଷା ରହିଛି ସେଇଟା ଜଗତସିଂପୁର ଜିଲ୍ଲାରେ ଓଡ଼ିଆ ଭାଷାର କଥିତ ଭାଷା କଥିତ ରୂପରେଖ ଅଲଗା କଟକରେ ଅଲଗା ପୁରୀରେ ଅଲଗା ବାଲେଶ୍ଵରରେ ଅଲଗା ଭଦ୍ରକରେ ଅଲଗା ତେଣୁ ଓଡ଼ିଆ ଭାଷାରେ ଏତେ ଡାଇଭର୍ସିଟି ଥାଇକି ମଧ୍ୟ ଆମେ ସମସ୍ତେ ଓଡ଼ିଶାରେ ରହୁଛୁ ଆଉ ଓଡ଼ିଆ କହୁଛୁ ତ ଓଡ଼ିଆକୁ ଗୋଟେ କ୍ଲାସିକାଲ୍ ଲାଙ୍ଗୁଏଜ୍ ଯେଉଁ ଛଅଟା କ୍ଲାସିକାଲ୍ ଲାଙ୍ଗୁଏଜ୍ ଇନ୍ଡିଆନ୍ କନ୍ଷ୍ଟିଚୁସନ୍ରେ ଅଛି ସେ ଇଣ୍ଡିଆନ୍ କନ୍ଷ୍ଟିଚୁସନ୍ର କ୍ଲାସିକାଲ୍ ଲାଙ୍ଗୁଏଜ୍ ଭିତରେ ଓଡ଼ିଶା ବି ଓଡ଼ିଶାର ଓଡ଼ିଆ ବି ଗୋଟେ ଅନ୍ୟତମ ସେଥିରେ ଉର୍ଦ୍ଦୁ ନାହିଁ କିନ୍ତୁ ଓଡ଼ିଆ ଅଛି ତ ଓଡ଼ିଆ ଭାଷାର ମହତ୍ଵ ଏହିପରି ଭାବରେ ବହୁତ ଅଧିକ କିନ୍ତୁ ଏବେକା ପରିସ୍ଥିତି ଓଡ଼ିଆର ସଙ୍ଗୀନ ପୂର୍ବରୁ ମଧୁବାବୁ ଓଡ଼ିଆର ମାତୃଭୂମି ଓଡ଼ିଶାର ମାତୃଭୂମି ଓଡ଼ିଆ ତଥା ଓଡ଼ିଶାର ଓଡ଼ିଆମାନଙ୍କର ସାର୍ବଭୌମତ୍ଵ ତଥା ସ୍ୱଭିମାନ ପାଇଁ ଯେଉଁ ଲଢ଼େଇ କରିଥିଲେ ଯାହା ଫଳରେକି ଓଡ଼ିଶାର ବା ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇପାରିଥିଲା ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇପାରିଥିଲା ତେଣୁ ଓଡ଼ିଶାକୁ ବଞ୍ଚିବା ପାଇଁ ଓଡ଼ିଆକୁ ବଞ୍ଚିବା ପାଇଁ ଓଡ଼ିଆ ପାଇଁ କାମ କରିବା ପାଇଁ ଲୋକମାନଙ୍କର ବହୁତ ମାତ୍ରାରେ ବଳିଦାନ ରହିଛିି ତେଣୁ ଆମେ ତାକୁ କ୍ଷୟ ହେବାକୁ ଦେବା ନାହିଁ ଓଡ଼ିଆକୁ ଗୋଟେ ଗର୍ବ କଲା ଭଳି ପରିସ୍ଥିତିରେ ଆମକୁ ନେବାକୁ ପଡ଼ିବ ଯେମିତିକି ଗଙ୍ଗାଧର ମେହେର କହିଥିଲେ ମାତୃଭୂମି ମାତୃଭାଷାରେ ମମତା ଯା ହୃଦୟ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗୁଣିରେ ଗଣିବା ଅଜ୍ଞାନ ରହିବେ କାହିଁ ଧନ୍ୟବାଦ